ଆଜ୍ଞା ଫ୍ଲିପକାକାର୍ଡ଼ରୁ କହୁଥିଲେ କି ଆଜ୍ଞା ଆପଣ ଯେଉଁ ମୁଁ ଗୋଟେ ଅରର୍ଡ଼ରଟେ କରିଥିଲି ସେଦିନ ଆପଣ ଏତେ ସଠିକ୍ ସମୟରେ ଏତେ କମ୍ ସମୟରେ ଆପଣ ସେ ଅର୍ଡ଼ରଟିକୁ ମୋତେ ଆଣିକି ପହଞ୍ଚାଇ ଦେଲେ ମୁଁ ଆପଣଙ୍କୁ କେମିତି ଧନ୍ୟବାଦ ଜଣାଇବି ମୁଁ ଜାଣିପାରୁନାହିଁ ଏଭଳି ଏକ ସଠିକ୍ ସମୟ ଯେଉଁ ଆପଣ ପ୍ରଥମେ ମୁଁ ଦେଖିଲି ଆପଣ ଗୋଟେ ଦିନର ସମୟ ଦେଇଛନ୍ତି ମୁଁ ଭାବିଲି ଗୋଟିଏ ଦିନର ସମୟରେ କିଏ ନେଇକି ପହଞ୍ଚାଇ ପାରିବ କିନ୍ତୁ ତା'ପରେ ଦେଖିଲା ବେଳକୁ ଆପଣ ଠିକ୍ ଗୋଟିଏ ଦିନ ସମୟ ଭିତରେ ହିଁ ମତେ ଆଣିକି ଦେଇ ଦେଲେ ପୂରା ପୂରି ସକାଳୁଆ ସମୟରେ ଆଣିକି ଦେଇ ଦେଲେ ମୁଁ ତ ଭାବି ହିଁ ପାରୁନି ଏତେ ଭଲ ଆପଣ କେମିତି କ'ଣ କରିକି କରୁଛନ୍ତି ଏତେ ଜଲ୍ଦି କେମିତି ଆଣିକି ପଠାଇ ଦେଉଛନ୍ତି ଠିକ୍ ଜାଗାରେ ପୁଣି ଏମିତି ବି ନୁହେଁ ଆପଣ ଏଠିକି ଆସନ୍ତୁ କି ସେଠିକି ଆସନ୍ତୁ ଘର ପାଖରେ ହିଁ ଆଣିକି ମୋ ଦୁଆର ପାଖରେ ମୋତେ ଦେଇକି ଗଲେ ଯା ହଉ ଆଜିକାଲିକା ଏଭଳି ସୁବିଧା ହେଲେ ହିଁ ଭଲ ଆପଣଙ୍କୁ ଖୁବ ଧନ୍ୟବାଦ ଫ୍ଲିପକାର୍ଡ଼ କମ୍ପାନୀକି ମୋର ଧନ୍ୟବାଦ